ହ୍ୟାଲୋ

ମୋତେ ସ୍ନୋ ପାଉଡ଼ର ସବୁ ଦେବ

ତୁମର ବେପାର କେମିତି ଚାଲିଛି ମୁଁ ଗୋଟେ ଦୋକାନ ଗୋଟେ କରିବି ଆଉ କିଛି ସାମାନ ଦେବ କି ହଁ ଆଉ ଏମିତି ତେଲ ସ୍ନୋ ପାଉଡ଼ର

ଆଉ ଏମିତି କେତେବେଳେ ଇଏ କରିବ ଆଉ କେବେ ଆସୁ ଆଉ କେମିତି କ ରେଟ୍ରେ ଦେବ କ'ଣ କରିବ କମିଶନ୍ କେମିତି

ସବୁଥିରେ ଏମିତି ରେଟ୍ବାଟ୍ କାଟିକିରି ଇଏ କରିକିରି ଇଏ କରି ଦେବ ଆଉ ହଁ ଆଉ ତ ମୋତେ ହଁ

ଗଲେ କଥାବାର୍ତ୍ତା ହେଇକିରି ଯାହାହେଲେ ସାମାନ ଫାମାନ ଉଠେଇବାକୁ ପଡ଼ିବ ଆଉ ହେଲା ହଉ ଦ ତ